ମୋର ଗୋଟେ ଛୋଟ ବଗିଚା ଅଛି ସେ ବଗିଚାରେ ମୁଁ ପିଜୁଳି ଗଛ ଫୁଲ ଗଛ ନଡ଼ିଆ ଗଛ ଆମ୍ବ ଗଛ ଲଗେଇଛି କିନ୍ତୁ ଗଛ ଲଗେଇଲେ ଗଛ ଆମର ଜୀବନ ବୋଲି ଆମେ ଶୁଣିଛୁ ଜାଣିଛୁ ଗଛ ଆମକୁ ଆମର ଅମ୍ଳଜାନ ଦିଏ ଗଛ ବିନା ମଣିଷର ଯେମିତି ଅଛି ସେମିତି ଗଛ ଆମ ବଗିଚାଟିକୁ ସୁନ୍ଦର ଦେଖାଯାଏ ଆଉ ଗଛ ଦ୍ୱାରା ଆମ ଘରର ବହୁତ ସୁବିଧା ହେଉଛି ଆମେ ବାୟୁମଣ୍ଡଳ ବହୁତ ସୁନ୍ଦର ରହୁଛି ଆଉ ପରିବେଶ ଆମର ବହୁତ ଭଲ ଦେଖାଯାଉଛି ଆଉ ଆମର ଫୁଲ ଫୁଟୁଛି ପ୍ରତ୍ୟେକ ଦିନ ଆମର ସକାଳେ ଉଠିଲେ ସେସବୁ ଫୁଲ ସୁଗନ୍ଧରେ ଆମର ପରିବେଶଟା ବହୁତ ସୁନ୍ଦର ଲାଗୁଛି ଆଉ ଗଛରୁ ଆମେ ଜାଳେଣି ପତ୍ର ପାଉଛେ ଘରେ ବି ଜାଳୁଛେ ତା' ସହିତ ଖରା ଦିନରେ ଆମେ ଗଛ ମୂଳେ ଯାଇକି ଟିକେ ବିଶ୍ରାମ କରୁଛେ ଆମକୁ ଶାନ୍ତି ଲାଗୁଛି ଆଉ ଥଣ୍ଡା ପବନ ଲାଗେ